କନ୍ଧମାଳ ଜିଲ୍ଲାର ଉଲ୍ଲେଖେନୀୟ ଲ୍ୟାଣ୍ଡମାର୍କ କିମ୍ବା ଐତିହ ସ୍ଥାନ ହେଲା ରାବଣା କୃତ୍ୟ ଶିବ ମନ୍ଦିର ଚକାପାଦ ଏଠାରେ ପ୍ରଭୁ ଶିବଙ୍କୁ ରାବଣ ନେଇକି ଗଲାବେଳେ ସେଠାରେ ସ୍ଥାପନ କରିଥିଲେ ଏବଂ ତାଙ୍କର ସେହିଦିନଠାରୁ ପୂଜା ଅର୍ଚ୍ଚନା କରୁଛନ୍ତି ଏବଂ ସେଠାରେ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଭକ୍ତମାନେ କାଉଁ କାଉଁଡ଼ି ଭକ୍ତମାନେ ପ୍ରବଳ ଗହଳି ହୁଏ ଏବଂ ଏବଂ ଆମର ଅଲଗା ସ୍ଥାନ ଗୁଡ଼ିକ ହେଲା ଐତିହ ସ୍ଥାନ ଗୁଡ଼ିକ ହେଲା ଉର୍ମାଗଡ଼ ପୁତୁଡ଼ି ପକୋଡ଼ାଝର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଏହା ଦେଖିବା ପାଇଁ ମଧ୍ୟ ବହୁତ ସୌନ୍ଦର୍ଯ୍ୟପୂର୍ଣ୍ଣ ଏଠାକୁ ବହୁତ ବାହାରୁ ବି ଦେଶ ବିଦେଶରୁ ଲୋକମାନେ ମଧ୍ୟ ଆସନ୍ତି ଏବଂ ଦେଖିକି ଯାଆନ୍ତି ସେଥିପାଇଁ କନ୍ଧମାଳ ଜିଲ୍ଲା ପ୍ରାୟତଃ ଓଡ଼ିଶା ମଧ୍ୟରେ ଅନ୍ୟତମ